ଗଞ୍ଜାମ ଜିଲ୍ଲାରେ ଅଭିବୃଦ୍ଧି ଦୃଷ୍ଟି ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଇଥାନ୍ତି ତା'ଛଡ଼ା କେତେକ ସୁବିଧା ମଧ୍ୟ ମିଳିଥାଏ ଶିକ୍ଷା ଶିକ୍ଷାର୍ଥୀଙ୍କୁ ଶିକ୍ଷା କ୍ଷେତ୍ରରେ ବୃତ୍ତି ବୃତ୍ତି କୃଷକମାନଙ୍କୁ କମ୍ ସୁଧରେ ଋଣ ପ୍ରଦାନ କରୁଛନ୍ତି ଘରେ ଘରେ ମଧ୍ୟ ଲାଇନ୍ ପାଇପ୍ର ସୁବିଧା ହେଇଛି ଘରେ ଘରେ ଲାଇଟ୍ ମଧ୍ୟ ଦିଆଯାଏ ଏମିତି ଆହୁରି ମଧ୍ୟ ଅନେକ ସୁବିଧା କରାଯାଇଛି ଆମ ଜିଲ୍ଲାରେ କିନ୍ତୁ ଏହିସବୁ ମଧ୍ୟରେ ଅନେକ ଅସୁବିଧା ମଧ୍ୟ ରହିଛି ଯେପରି କି ରାସ୍ତା ଘାଟ ପିଚୁ ନୁହେଁ ମାଟି ରାସ୍ତା ତେଣୁ ବର୍ଷା ହେଲେ ରାସ୍ତାରେ ପାଣି ଜମା ହେଇ ରହିଥାଏ ଲୋକଙ୍କୁ ଯିବା ଆସିବାରେ ଅସୁବିଧା ମଧ୍ୟ ହେଇଥାଏ ଆମେ ପୂର୍ବରୁ ବହୁତ ଥର ଦରଖାସ୍ତ ମଧ୍ୟ ଦେଇଛୁ କିନ୍ତୁ କିଛି ଲାଭ ହେଇନାହିଁ ଭୋଟ୍ ସମୟରେ ଲୋକେ ବିଭିନ୍ନ ପ୍ରକାର ମିଥ୍ୟା ପ୍ରତିଶ୍ରୁତି ମଧ୍ୟ ଦେଇଥାନ୍ତି ଯେ ଆମ ଗାଁର ବହୁତ ଅଧିକ ବିକାଶ କରିବେ କିନ୍ତୁ ଭୋଟ୍ ମିଳିବା ପରେ କିଛି କାମ କରୁନାହାନ୍ତି